ଆମ ଅଞ୍ଚଳରେ ଥିବା ଏକ ସ୍ବେଚ୍ଛାଚାରୀ ଅନୁଷ୍ଠାନ ଯିଏକି ଅନ୍ୟ ଦେଶର ମୁଦ୍ରା ଏବଂ ଅନେକ ତୀର୍ଥସ୍ଥାନର ପଥର ସଂଗ୍ରହ କରନ୍ତି ସେମାନଙ୍କ ସହିତ ମୁଁ କିଛି ସମୟ କାମ କରିଛି ଯାହାକି ମୋତେ ବହୁତ ଆନନ୍ଦ ଦିଏ ଏହି ସ୍ବେଚ୍ଛାଚାରୀ ଅନୁଷ୍ଠାନର ଲକ୍ଷ୍ୟ ହେଉଛି ପ୍ରାୟତଃ ବିଭିନ୍ନ ଦେଶର ମୁଦ୍ରାକୁ ସଂଗ୍ରହ କରି ଲୋକମାନଙ୍କ ଭିତରେ ଏକ ସଚେତନ ବାର୍ତ୍ତା ପ୍ରତ୍ୟେକ ଦେଶର ମୁଦ୍ରା ସମ୍ପର୍କରେ ଏକ ସଚେତନ ବାର୍ତ୍ତା ପ୍ରଦାନ କରିବା ଏବଂ ବିଭିନ୍ନ ତୀର୍ଥ ଜାଗାର ପଥର ସଂଗ୍ରହ କରି ବିଭିନ୍ନ ପ୍ରକାରର ପଥରମାନଙ୍କର ମାନ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା